ନବଜାତ ଶିଶୁକୁ ପରିଷ୍କାର କରିବା ପୂର୍ବରୁ ପ୍ରଥମ ଘର ପରିଷ୍କାର କରିବା ଡେଟଲ୍ ଫିନାଇଲ୍ ଦେଇକି ସଫା କରିବା ଅଳନ୍ଧୁ ସଫା କରିବା ଆଉ ଘରକୁ ଭଲ୍ ସେ ସପ୍ତାହରେ ଦୁଇ ତିନି ଥର ସଫା କରିବା ତା ପରେ ତା ଲୁଗାପଟା ସଫା କରିବା ଡେଟଲ୍ରେ ସଫା କରି ଖରାରେ ଶୁଖାଇବା ଶୁଖାଇ ସାରିକି ତାକୁ ଭଲ ଭାବରେ ଚଉତି ଆଣିକି ଭଲ ସଫା ଜାଗାରେ ତାକୁ ରଖିବା ମଶାରୀକୁ ବିଶୋଧନ କରିବା ସପ୍ତାହରେ ଦୁଇ ତିନି ଥର ବିଶୋଧନ କରିବା ମଶାରୀରେ ମଧ୍ୟ ଦେଖିବ ଛୋଟ କଣା ଯେମିତି ନ ଥାଏ ଯେମିତି ମଶା ତା ଭିତରକୁ ନ ପଶି ପାରେ ଘର ଚାରିପଟ ସଫା ଦେଖିବାକୁ କେଉଁଠି ପାଣି ଜମା ରହିବାକୁ ଦବା ନାହିଁ ଯଦି ଜମା ରହିଥାଏ ସେଗୁଡ଼ିକ ସବୁ ଢାଳି ସଫା କରି ସେଗୁଡ଼ିକୁ ଜାଳି ଦବା ଆଉ ଯଦି ବା ସେ ନଡ଼ିଆ ଖୋଳ କିମ୍ୱା ଟାୟାର୍ରେ ପାଣି ଜମିକି ରହି ଥାଏ ବର୍ଷା ପାଣି ସେଗୁଡ଼କୁ ମଧ୍ୟ ସଫା କରି ଦବା ତା'ପରେ ଯଦି ବାହାର ଲୋକ କେହି ଛୁଆକୁ ଧରିବା ପାଇଁ ଆସନ୍ତି ପ୍ରଥମେ କହିବେ ହାତ ସାନିଟାଇଜର୍ କରନ୍ତୁ ତା'ପରେ ଛୁଆକୁ ଧରନ୍ତୁ ନିଜ ଲୁଗାପଟା ମଧ୍ୟ ସଫା କରନ୍ତୁ ତା'ପରେ ନିଜ ଲୁଗାପଟା ମଧ୍ୟ ଚେଞ୍ଜ୍ କରି କି ଛୁଆକୁ ଧରିବେ ତା'ପରେ ସେମାନେ ଯଦି ସେତିକି ଯଦି ସେ ଗୁଡ଼ିକୁ ଶୁଣିଲା ପରେ ସେମାନେ ଯଦି ଖରାପ ଭାବନ୍ତି ସେମାନଙ୍କୁ ଭଲ ଭାବରେ ବୁଝାଇବା ଯେ ସେଗୁଡ଼ାକ କରିବା ଦ୍ୱାରା ଛୁଆର ଭଲ ଭାବରେ ଯତ୍ନ ହେଇପାରିବ ଛୁଆକୁ କିଛି ସ୍କିନ୍ ଜନିତ ପ୍ରୋବ୍ଲେମ୍ ହବ ନାହିଁ ତା'ପରେ ଛୁଆର ଚର୍ମ ବହୁତ୍ ପତଳା ସେଥିରେ ବହୁତ୍ ଜଲ୍ଦି ରୋଗ ତାଙ୍କ ଭିତରକୁ ପସିବାର ଚାନସ୍ ମଧ୍ୟ ଅଛି ସେଥିପାଇଁ ଆମେ ତାକୁ ଭଲ ସେ ବୁଝାଇ ଦବା ଯେ ଯେପରି କି ସେ ଆମ ପାଖରୁ ଭଲ୍ ସେ ବୁଝି ନିଜର ପରିବାରର ଛୋଟ ପିଲାମାନଙ୍କ ଯତ୍ନ ନେଇ ପାରିବେ ତା'ପରେ ସେମାନେ ନିଜେ ଭଲ ଭାବରେ ଯତ୍ନ ନେଲେ ତାଙ୍କ ଛୁଆ ମଧ୍ୟ ଦୀର୍ଘାୟୁ ହେବେ ତାଙ୍କ ଛୁଆମାନଙ୍କୁ କୌଣସି ପ୍ରକାର ରୋଗ ହବ ନାହିଁ ସେମାନେ ଆମ ପାଖରୁ ଅନ୍ୟମାନଙ୍କୁ ମଧ୍ୟ ସେ କଥା ସେମାନେ ଭଲ ଭାବରେ ବୁଝାଇ ପାରିବେ ଆଗରୁ ଯେମିତି ଛୋଟ ଛୁଆମାନଙ୍କୁ ବହୁତ୍ ଜଲ୍ଦି ଦେହ ଖରାପ ହଉ ଥିଲା ସେମାନେ ବହୁତ୍ ଶୀଘ୍ର ତନେ କିଛି ରୋଗ କାରଣରୁ ମୃତ୍ୟୁବରଣ କରୁଥିଲେ ଏବେ ସେୟା ହେଇ ପାରୁନି ଇଣ୍ଟର୍ନେଟ୍ ଦ୍ୱାରା ଆମେ ସବୁ କି କିଛି ଆଡ଼ଭର୍ଟାଇଜ୍ ଦ୍ୱାରା ଆମେ ଜାଣି ପାରଛୁ ଅନଙ୍ଗବାଡ଼ି ଯାଇ କି ମଧ୍ୟ ବହୁତ୍ କିଛି ଜାଣି ପାରୁଛୁ ଛୁଆମାନଙ୍କୁ କେଉଁ ସମୟରେ କେଉଁ ଟୀକା ଦିଆଯିବ କେଉଁ ସମୟରେ ତାଙ୍କୁ ଇଞ୍ଜେକ୍ସନ୍ ଦିଆଯିବ କେଉଁ ସମୟରେ ଆମେ ତାକୁ ଡାକ୍ତର ପାଖକୁ ନବା ସବୁ କିଛି ଆମେ ଭଲ ଭାବରେ ଜାଣି ପାରୁଛୁ